ମୁଁ ଛଅ ଦିନ ଆଗରୁ ଶାଢ଼ୀ ଗୋଟେ କିଣି ଆଣିଛି ମୋତେ ବହୁତ ପସନ୍ଦ ଲାଗିଲା ମୁଁ ମୋ' ମା'ଙ୍କୁ ଦେବା ପାଇଁ ଚାହୁଁଥିଲି ଆଉ ସେ ଶାଢ଼ୀର କଲର୍ ଡିଜାଇନ୍ ସବୁ ଭଲ ଲାଗିଲା ସେଇଟା ମୋ' ମା' ପିନ୍ଧିଲେ ବହୁତ ସୁନ୍ଦର ଲାଗୁଥିଲେ ଆଉ ଲୋକ କହୁଥିଲେ ଶାଢ଼ୀଟା ବହୁତ ସୁନ୍ଦର ହୋଇଛି ସେଥିପାଇଁ ମୋତେ ବହୁତ ଭଲ ଲାଗିଲା ଆଉ ଶାଢ଼ୀଟା ବି ଭଲ ଦାମ୍ରେ ମୋତେ ମିଳିଲା ସେଥିପାଇଁ ମୁଁ ଶାଢ଼ୀଟା କିଣି ଆଣିଥିଲି